ଆମ ଗ୍ରାମ ପାଖରେ ଗୋଟେ ବଜାର ଅଛି ସାଇତିରିଶ ସେ ସାଇତିରିଶରେ ମୁଁ ଡେଲି ବଜାର କରୁଛି ତ କେବେ ଦାମ କମୁଛି କେବେ ଦାମ ବଢୁଛି ଆମର ବା ମାର୍କେଟ୍ର ତ ଆମେ ଅନଲାଇନ୍ରୁ ବଜାର ଆମର ଭଲ ଲାଗୁନି ତ ଆମେ ସେଇଠୁ ବଜାର କରୁ ନାହାନ୍ତି ଆମେ ଡେଲି ଯାଇକି ଡେଲି ବଜାର ଡେଲି କରୁ କରୁଛି ଆମର ସାଇତିରିଶରୁ ବଜାର କରି ଆଣେ ଆମର ସବୁ କେବେ ଦାମ୍ କମୁଛି କେବେ ଦମ୍ ବଢୁଛି ମୋର ବାଜା ବାଜାରକୁ ଡେଲି ଆମର ବଜାର ଅନ୍ଲାଇନ୍ରେ ମୋର ଭଲ୍ ଲାଗୁନି ବଜାର ସେଥିପାଇଁ ମୁଁ ସାାଇତିରିଶ ଯାଉଛି ଯାଇକି ଡେଲି ମାର୍କେଟ୍ ଡେଲି କରି ଆସଛି